ହ୍ୟାଲୋ ଏ ମା' ମଙ୍ଗଳା ରେଷ୍ଟୁରାଣ୍ଟ ତ ଆଜ୍ଞା ମୁଁ କିଛି ଅର୍ଡ଼ର୍ କରିଥିଲି ଆପଣଙ୍କ ରେଷ୍ଟୁରାଣ୍ଟରେ

ଆଉ କିଛି ଜିନିଷ ରହିଗଲା ଅର୍ଡ଼ର୍ଟା ହଁ ମୁଁ କହୁଛି ଜିନିଷ ଅର୍ଡ଼ର୍ ପାଇଁ କହୁଛି ସେ ଜିନିଷଟାଙ୍କ ନାଁ ସବୁ କହୁଛି ଗୋଲ୍ଡ଼େନ୍ ଟି ଦୁଇ ଲିଟର ଖଣ୍ଡ ଦେବେ ତା'ପରେ ପକୋଡ଼ା ଦୁଇ ପ୍ଲେଟ୍ ଦେବେ ମଶ୍ଚରାଇଜି ଗୋଟେ ପ୍ଲେଟ୍ ଦେବେ ବାସ୍ ଏତିକି କେତେ ବିଲ୍ ହେଲା ଆଉ ଠିକ୍ ଅଛି ମୁଁ ଆପଣଙ୍କ ଏଇ ନମ୍ବରଟା ଦିଅନ୍ତୁ ମୁଁ ଏଇ ନମ୍ବରରେ ଫୋନ ପେ କରିଦେଉଛି